ଲକଡ଼ାଉନରେ ତ ଆମେ ବଜାର ଯାଇପାରୁନାହୁଁ କି କୌଣସି ସାମଗ୍ରୀ ବଜାରରୁ କିଣିକି ଆଣିପାରୁନାହୁଁ ତଥାପି ଯେତିକି ସମ୍ଭବ ଆମେ ଘରେ କରିଥାଉ ପିଲାମାନେ ଯେହେତୁ ଘରେ ଥାନ୍ତି ବିଭିନ୍ନ ପ୍ରକାରର ତାଙ୍କର ଖାଦ୍ୟରେ ମନ ଥାଏ ବଜାରରୁ ତ ମିଳେନି ତେଣୁ ଘରେ ମୁଁ ତାକୁ ଚେଷ୍ଟା କରେ କରିବାପାଇଁ ଏମିତି କି ଇଟଲି ହେଉ ସମ୍ବର ହେଉ ଚଟଣି ହେଉ କିମ୍ବା ଅନ୍ୟାନ୍ୟ କୌଣସି ଫାଷ୍ଟଫୁଡ଼୍ ଆଇଟମ୍ ହେଉ ମୁଁ ସବୁଗୁଡ଼ାକ ଟିକେ ଟିକେ ଘରେ କରିକି ମୋ ପିଲାମାନଙ୍କୁ ଖାଇବାପାଇଁ ଦିଏ